ମୁଁ ଏବେ ଗୋଟେ କ୍ୟାମେରା କିଣିଛି ଯେଉଁ କ୍ୟାନନ୍ର ସେଇଟା ଦେଖିଲା ବେଳକୁ ଜମା ଫଟୋ ଉଠାଇଲା ବେଳକୁ କ୍ଲିଅର୍ ଆସୁନି ଅସ୍ପଷ୍ଟ ଆସୁଛି ପଇସା ବରବାଦ ବେକାର କିଣିକି ଭୁଲ କରିଦେଇଛି